ଖୋର୍ଦ୍ଧା ଜିଲ୍ଲାରେ ମହିଳା ଏବଂ ଗ୍ରାମୀୟ ଉନ୍ନୟନ ସଂଘ ଯାହା ଦ୍ୱାରାକି ବିଭିନ୍ନ ପ୍ରକାର ଲୋକମାନଙ୍କୁ ସାହାଯ୍ୟ କରିବା ସହିତ ନିଜେ ମଧ୍ୟ ଉପକୃତ ହେଉଛନ୍ତି ଯେପରିକି ଉଦାହରଣ ଭାବରେ ଆମେ ନେଇପାରିବା ସ୍ୱୟଂସହାୟକ ଗୋଷ୍ଠି ମିଶନ ଶକ୍ତି ଏବଂ ଯାହା ସେଥିରେ ପାମ୍ପଡ଼ କିମ୍ବା ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ବ୍ୟବହାର କରାଯାଇ ନିଜେ ମଧ୍ୟ ଉପକୃତ ହେଉଛନ୍ତି ତାହାଦ୍ୱାରା ଲୋକମାନେ ମଧ୍ୟ ଉପକୃତ କରଉଛନ୍ତି କିଟ ଏବଂ କୀମସ ଫର ମାନସିକ ଭିନକ୍ଷମ ଯେପରିକି ସେମାନଙ୍କର ବଧିର କିମ୍ବା ଅଙ୍ଗପ୍ରତ୍ୟେଙ୍ଗ କିଛି ବିଭିନ୍ନ କ୍ଷତିପୂରଣ ବ୍ୟବସ୍ଥାରେ ଆମ ସରକାରଙ୍କ ବିଭିନ୍ନ ପ୍ରକାର ସାହାଯ୍ୟ ଯୋଗାଇ ପାରୁଛନ୍ତି ଏବଂ ସେମାନେ ମଧ୍ୟ ନିଜେ ବିଭିନ୍ନ ବ୍ୟବସାୟ କରିକି ନିଜ ଏବଂ ଘରର ବିଭିନ୍ନ ଦାରିଦ୍ର୍ୟ ଦୂର କରିପାରୁଛନ୍ତି ଏବଂ କଳା ଏବଂ କଳାକାର କହିଲେ ଯେପରିକି ଆମେ ଓଡ଼ିଶୀ ନୃତ୍ୟ ନେଇପାରିବା ଆମ ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ପ୍ରକାର ପାଇକ ଯେମିତି ଆମର ଗୋଟିଏ କଳା କଳାକର ସେମାନେ କ'ଣ କରୁଛନ୍ତି ନା ବିଭିନ୍ନ ପ୍ରକାର ଷ୍ଟେଜରେ ନିଜର ଦକ୍ଷତା ଦେଖେଇବା ସହିତ ଅନ୍ୟମାନଙ୍କୁ ମଧ୍ୟ ପ୍ରୋତ୍ସାହନ କରୁଛନ୍ତି ଯାହାଦ୍ୱାରା ଅନ୍ୟମାନେ ଏହାପରି ପ୍ରଭାବିତ ହୋଇ ଏହାର ଆଗକୁ କେମିତି ଏହାକୁ ବଢ଼େଇ ପାରିବେ ଏବଂ ତା'ସାହିତ ବିଭିନ୍ନ ପ୍ରକାର କାର୍ଯ୍ୟକଳାପରେ ବି ଭାଗ ନେଇପାରିବେ ଏବଂ ନିଜକୁ ଉପକୃତ ମଣିଷ ଭାବରେ ବଢ଼ିବାରେ ସହାୟକ ହୋଇପାରିବେ